ମୋ ପାଖରେ ଏକ କ୍ଲାସିକ ପୁସ୍ତକ ଅଛି ଯେଉଁଟା ମୁଁ ସେ କୌଣସି ଏକ ଯାନିଯାତ୍ରା ପର୍ବପର୍ବାଣୀରେ ମୁଁ ଗୋଟେ ଯାନିଯାତ୍ରାରେ ମୁଁ କିଣିଥିଲି ଏବଂ ସେଇଟା ମୋର ପଢ଼ିବା ପାଇଁ ସୁବିଧା କରିବ ବୋଲି ସେଇଟା ମୁଁ କିଣିଛି